ଆମର୍ ଓଡ଼ିଶା ହେଉଛେ ଧର୍ମ ର ରାଜ୍ୟ ଏଥି ଆମେ ବିଭିନ୍ନ ଧର୍ମର ଲୋକ୍ମାନେ ଅଛୁଁ ଯାହା ଦ୍ଵାରା ବିଭିନ୍ନ ଦେବାଦେବୀକେ ବି ଆମେ ସାଂସ୍କୃତିକ୍ କାର୍ଯ୍ୟକ୍ରମ୍ କରିକିରି ପୂଜାପାଠ୍ କରୁଛୁଁ ଲକ୍ଷ୍ମୀ ପୂଜା ହଉ କିମ୍ବା ନାମ ସଂକୀର୍ତ୍ତନ ହଉ କିମ୍ବା ପ୍ରବଚନ୍ କିମ୍ବା ପାଲା ଏ ଇଟା ମାନେ ଆମର୍ ରାଜ୍ୟନେ ଗୁଟେ ଗୁଟେ କଲା ସଂସ୍କୃତି ହେଇକିରି ରହିଛେ ଯାହା ଦ୍ୱାରା ଦୁସ୍ରା ସମାଜ୍ ବି ଏହି ପରମ୍ପରାକେ ଦେଖିକିରି ସେମାନେ ବି ପ୍ରଭାବିତ୍ ହେଇପାର୍ବେ ଆରୁ ପର୍ବପର୍ବାଣି ଯେନ୍ଟା ଆମର୍ ଓଡ଼ିଶାନେ ନୂଆଖାଇ ଗୁଟେ ଅଛେ ନୂଆଖାଇ ପର୍ବ ହେଲା ଆମର୍ ଓଡ଼ିଶାର ପଶ୍ଚିମ ଓଡ଼ିଶାର ପୁରା ଏକ୍ ନମ୍ବର୍ ପର୍ବ ବିଭିନ୍ନ ଦେଶ୍ ବିଦେଶ୍ନେ ରହିକିରି ବି ଆମେ ସେ ପର୍ବ ଯେତେବେଲେ ନୂଆଖାଇ ଆସ୍ସି ହେତ୍କି ବେଲ୍କେ ଯେନ୍ ବି ଦେଶ୍ ବିଦେଶ୍ନେ ଯାଇଥିଲେ ବି କାମ୍ କରି ଦୁଇ ପଇସା କମେଇ ସେ ଦିନ୍କେ ସୋର୍ କରିକିରି ସମସ୍ତେ ଆସିକିରି ଗୁଟେ ଜାଗାନେ ନୂଆଖାଇ ପର୍ବ ପାଳନ୍ କରାଯାଏସି ଆରୁ ସେ ନୂଆଖାଇ ପର୍ବ ହଉଛେ ଆମର୍ ଓଡ଼ିଶାର ମହାନ୍ ପର୍ବ ସେ ପର୍ବରେ ଆସିକିରି ଆମେ ସାମିଲ୍ ହେଲେ ସାମିଲ୍ ହେଇକରି ଯେନ୍ ଗୁଟେ ଲୋକ୍ମନ୍କେ ସଚେତନ୍ ଦିଆହଉଛେ ମିଶ୍ବାର୍ ମିଶିକିରି ଆମେ ଗୁଟେ ଲଗେ ଯେନ୍ତା ନୂଆଖାଇ ନୂଆ ପ୍ରଥମ ଯେନ୍ ଆମେ ଚାଷ୍ କରୁଛୁଁ ସେ ଚାଷ୍କେ ଧାନ୍ ଅମଲ୍ ହଉଛେ ସେ ଧାନ୍ରୁ ଆମେ ପ୍ରଥମ୍ ଫସଲ୍ ହଉଛେ ଧାନ୍ ଧାନ୍ରୁ ଆମେ ସେଟାକେ ଚୁଡ଼ା କରିକିରି ସେଦିନ ଏଖା ଆମେ ସେଟାକେ ଖାଇସୁଁ ଆର୍ ସେଦିନ ଆମର୍ ଗୁଟେ କଲା ଯେନ୍ଟା ଗୀତ୍ ମାଧ୍ୟମ୍ କିମ୍ବା ନାଟକ୍ ମାଧ୍ୟମ୍ରେ ଆମେ ସେଲଗେ ବି ପରିବେଷଣ୍ କରିକିରି ଲୋକ୍କେ କିଛି ଶିକ୍ଷା ଦେଇହଉଚେ ନୂତନ ବର୍ଷ ହଉଛେ ଆମର୍ ବର୍ଷର ପ୍ରଥମ୍ ଦିନ୍ ସେ ଦିନ୍କେ ଆମେ ହେତ୍କିି ତ ପାଳନ୍ ନେଇ କରୁ ଯେହେତୁ ଆମର୍ ପର୍ବ ହଉଚେ ନୂତନ ବର୍ଷର ପର୍ବ ହଉଚେ ଫୁଷ୍ପୁନି ଫୁଷ୍ପୁନି ଦିନ ଆମେ ଓଡ଼ିଶାର୍ ଲୋକ୍ ଭଲ୍ କରି ପାଳନ୍ କର୍ବାର୍ କଥା